ଘରେ ସାଧାରଣତଃ ଆମେ ଯେଉଁ ବିଭିନ୍ନ ପ୍ରକାର ଫଳର ପାନୀୟ ତିଆରି କରୁ ଯେମିତିକି ସେଓ ଅଙ୍ଗୁର ଡାଳିମ୍ବ ଏ ସବୁର ପାନୀୟ ତିଆରି କରୁ କିନ୍ତୁ ଯଦି ମଧୁମେହ ରୋଗୀ ଅଛନ୍ତି ତାଙ୍କ ପାଇଁ କଲରା ଏବଂ ଲାଉର ପାନୀୟ ତିଆରି କରାଯାଏ ଆଉ ବାକି ଘରର ସବୁ ଲୋକମାନଙ୍କ ପାଇଁ ସବୁ ପ୍ରକାର ଫଳ ବିଭିନ୍ନ ପ୍ରକାର ଫଳର ମିଶ୍ରଣରେ ବି ଅନେକ ପ୍ରକାର ପାନୀୟ ତିଆରି କରୁ